କୃଷକ ନିଜର ପଶୁମାନଙ୍କୁ ଦେଖି ଜାଣିପାରିବେ ଯେ ତାଙ୍କ ପଶୁଗୁଡ଼ିକ ସୁସ୍ଥ ଏବଂ ଭଲ ଅଛନ୍ତି ବୋଲି ତାଙ୍କୁ ସୁସ୍ଥ ରଖିବା ପାଇଁ ହେଲେ ଗୁହାଳ ସବୁ ସଫା ରଖିବା ଦରକାର ଠିକ ଭାବରେ ଟୀକାକରଣ କରୁଥିବେ ଟୀକାକରଣ ମାଧ୍ୟମରେ ଯେଉଁ ସମୟରେ ଯେଉଁ ରୋଗ ଆସିବ ତାହାକୁ ଆମେ ତାଙ୍କ ସେଇ ରୋଗ ଦାଉରୁ ବଞ୍ଚାଇ ରଖିପାରିବା ମାନେ ଶୀତଦିନରେ ବସନ୍ତ ରୋଗ ଆସିଲେ ବସନ୍ତ ରୋଗରୁ ଟୀକାକରଣ କରୁଥିଲେ ବସନ୍ତ ରୋଗ ଆଉ ସେ ପଶୁକୁ ଆଉ ହେବନି ଯାହାଫଳରେ ସେ ପଶୁ ସୁସ୍ଥ ହେଇକି ରହିବ ଯେଉଁ ସମୟରେ ଯେଉଁ ରୋଗ ହବ ସେଥିରେ ତାମାନେ ପଶୁମାନଙ୍କୁ ନିହାତି ଟୀକାକରଣ କରିବା ଆବଶ୍ୟକ ଟୀକାକରଣ ମାଧ୍ୟମରେ ସେ ରୋଗ ଯାହା ଯେଉଁ ଯେଉଁ ରୋଗ ବି ଆସିଲା ଟୀକାକରଣ ହେଇଥିବ ତା' ମାଧ୍ୟମରେ ସେ ରୋଗ ଆଉ ସେ ପଶୁକୁ ବ୍ୟାପିବନି ଏବଂ ସେ ସୁସ୍ଥ ହେଇକି ରହିବ ସୁସ୍ଥ ରଖିବା ପାଇଁ ହେଲେ ଗୁହାଳ ସବୁ ସଫାସୁତୁରା ରଖିବା ଦରକାର ଗୁହାଳକୁ ଠିକ ଭାବରେ ଫିନାଇଲ୍ ଦେଇକି ସଫାସୁତୁରା ରଖିଲେ ଇଏ ପଶୁମାନେ ସବୁ ସୁସ୍ଥ ହେଇକି ରହିବେ ଏବଂ ସେମାନେ ସବୁ ତା' ଭଲ ହେଇକି ରହିବେ ଓ ତାଙ୍କୁ କୌଣସି ପ୍ରକାର ରୋଗ ବ୍ୟାପିବ ନାହିଁ ପଶୁମାନଙ୍କୁ ଏପରି ଭାବରେ ବହୁତ ରୋଗ ହେଇଥାଏ ଯାହାକି ଗୋଟିଏ ପଶୁ ପାଖରୁ ଆଉ ଗୋଟିଏ ପଶୁକୁ ବ୍ୟାପିଥାଏ ଯଥା ମୁହା ରୋଗ ଖୁରା ରୋଗ ବସନ୍ତ ଆଦି ଗୁଡ଼ିକ ହେଲେ ଗୋଟିଏ ପଶୁ ପାଖରୁ ଆଉ ଗୋଟିଏ ପଶୁକୁ ତାହା ବ୍ୟାପିଥାଏ ଓ ତାକୁ ସେ ଗୋଟିଏ ପଶୁକୁ ରୋଗ ହେଇଥିବ ଆଉ ଗୋଟିଏ ପଶୁକୁ ମଧ୍ୟ ତାହା ଡେଇଁକି ସେ ରୋଗଟା ତାକୁ ସଂକ୍ରମିତ ହୋଇଥାଏ ଓ ସେମାନେ ପୀଡ଼ିତ ହୋଇଥାନ୍ତି ତେଣୁକରି ପଶୁମାନଙ୍କୁ ବସନ୍ତ ଫସନ୍ତରେ ଅନ୍ୟ ପଶୁ ସହିତ ମିଶିବା ପାଇଁ ଦେବାନି